ଓଡ଼ିଶାର ଜଗନ୍ନାଥ ମନ୍ଦିର ହେଉଛି ଲୋକପ୍ରିୟ ଏଠାରେ ବହୁତ ପର୍ଯ୍ୟଟକ ଆସନ୍ତି ଏହା ଏହାର କାରୁକାର୍ଯ୍ୟ ମନ୍ଦିର ଶିଳ୍ପୀ ଦେଖିବାକୁ ବହୁତ ଇଚ୍ଛା ପ୍ରକାଶ କରନ୍ତି ଏଠାରେ ଏଠାରେ ଏହି ମନ୍ଦିର ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ବହୁତ ଦୂର ଦୂରାନ୍ତ ବିଦେଶରୁ ଲୋକ ଛୁଟି ଆସି ଏଠାରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି କରନ୍ତି କରନ୍ତି ଅନେକ ଅନେକ ଲୋକ ଏଠାରେ ଆସି ପ୍ରଭୁ ଜଗନ୍ନାଥଙ୍କୁ ନିଜର ମନସ୍କାମନା ପୁରଣ କରିବା ପାଇଁ ପ୍ରାର୍ଥନା କରି ଯାଆନ୍ତି ଆଉ ନିଜର ମନସ୍କାମନା ପୂରଣ ହେଲେ ପୁଣି ଥରେ ଆସି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ପୂଜା ଅର୍ଚ୍ଚନା ଦେଇ କରି ଫେରେ ଘରକୁ ନିଜ ଘରକୁ ଫେରନ୍ତି ବା ନିଜ ଦେଶକୁ ଫେରନ୍ତି